ଓଡ଼ିଆ କହିବା କିମ୍ବା ଲେଖିବା ସମୟରେ ମୁଁ ଅନେକ ଥର ଅସୁବିଧାରେ ପଡ଼ିଛି କାରଣ ଓଡ଼ିଆରେ ଯେଉଁପ୍ରକାର ମାତ୍ର ବା ବନାନ ଗୁଡ଼ିକ ଅଛି ତାହା ବହୁତ କଷ୍ଟ ଥାଏ ଇଂରାଜୀ ଲେଖିବା ବହୁତ ସହଜ କିନ୍ତୁ ଓଡ଼ିଆ ଲେଖିବା ବହୁତ କଷ୍ଟ ଓ କହିବାରେ ମଧ୍ୟ ବହୁତ କଷ୍ଟ ହୋଇଥାଏ କାରଣ ଆମ ଭାରତରେ ବା ଆମ ଓଡ଼ିଶାରେ ଏବେ ଆମ ମାତୃଭାଷା ଓଡ଼ିଆକୁ ଏତେ ଗୁରୁତ୍ଵପୂର୍ଣ୍ଣ ଭାବରେ ଗ୍ରହଣ କରୁନାହାଁନ୍ତି ଯାହା ମଧ୍ୟ ହେଲେ ସବୁ ଖାଲି ଇଂରାଜୀ ଭାଷା ହିଁ ବ୍ୟବହାର କରୁଛନ୍ତି ଆଉ ସେଥିପାଇଁ ସ୍କୁଲମାନଙ୍କ ବିଦ୍ୟାଳୟମାନଙ୍କରେ ମଧ୍ୟ ଓଡ଼ିଆ ଅପେକ୍ଷା ଇଂରାଜୀ ବହୁତ ଉଚ୍ଚାରଣ କରୁଛନ୍ତି ମୁଁ ଲେଖିବା ସମୟରେ ବନାନ ମାତ୍ରା ଓ ୱ ସ୍ୱରବର୍ଣ୍ଣରେ ବହୁତ କିଛି ଅସୁବିଧା ସମ୍ମୁଖୀନ କରିଛି